ଭାରତରେ ଅନେକ ନୃତ୍ୟ ରହିଛି ଯେପରି ଭାରତରେ ଶାସ୍ତ୍ରୀୟ ନୃତ୍ୟ ଓ ଅନେକ ଲୋକନୃତ୍ୟ ରହିଛି ଯେପରି ତାଲିମନାଡ଼ୁର ଭାରତର ଭାରତନାଟ୍ୟମ ଏହା ଭାରତର ସର୍ବପୁରାତନ ନୃତ୍ୟ ଅଟେ ସେହି ଭଳି ଓଡ଼ିଶାରେ ଓଡ଼ିଶୀ ମଣିପୁରର ମଣିପୁରି ଉତ୍ତରପ୍ରଦେଶର କଥକ କେରଲର କଥକଲି ଓ ମୋହିନୀ ଆଟମ୍ ଆନ୍ଧ୍ରପ୍ରଦେଶର କୁଚିପୁଡ଼ି ଓ ଆସାମର ଶାଶ୍ରୀୟ ରହିଛି ଏତତ୍ ବ୍ୟତୀତ ଅନେକ ଲୋକନୃତ୍ୟ ମଧ୍ୟ ରହିଛି ଯେପରି ଭାଙ୍ଗଡ଼ା ଘୁମୁର ଯକ୍ଷ ଗାନ ବିନ୍ଦୁ ଗର୍ବ ସହୁ ସରହୁଲ କକିଲ ଲକ୍ଷ ଜାତି ଜର୍ତନ ହୁଗଡ଼ି ଧାମଲ ଚକ୍ରୀ କର୍ମ ଇତ୍ୟାଦି ଲୋକନୃତ୍ୟ ରହିଛିି ଆଉ ଗାଁ ମାନଙ୍କରେ ମଧ୍ୟ ଅନେକ ନାଗ ନାମ ସଂକୀର୍ତ୍ତନ କରାଯାଉଛି ନୃତ୍ୟ ଦ୍ୱାରା ସମସ୍ତ ଲୋକ ଏକାଠି ହୋଇ ସମସ୍ତେ ମିଶି ପାରୁଛନ୍ତି ଓ ଲୋକଙ୍କୁ ପ୍ରୋତ୍ସାହିତ କରିଛନ୍ତି